ଆଗେ ଆମ ଭାରତର ସ୍ୱାସ୍ଥ୍ୟସେବା ମଧ୍ୟ ଉନ୍ନତ ନଥିଲା କିନ୍ତୁ ଏବେ ଆମ ଦେଶର ସ୍ୱାସ୍ଥ୍ୟସେବା ଖୁବ ଉନ୍ନତି ହୋଇପାରୁଛି କାରଣ ଏବେ ଆମ ଭାରତ ସରକାର ସ୍ୱାସ୍ଥ୍ୟ ସେବାର ତା ମୂଳକୁ ଯାଇ ତା ଭିତ୍ତିଭୂମିରେ ସୁଦୃଢ଼ କରୁଛନ୍ତି ସେଥିପାଇଁ ଭାରତର ସ୍ୱାସ୍ଥ୍ୟ ସେବା ସବୁଠାରୁ ଅନନ୍ୟ ହୋଇ ରହିଛି ଏହା ଅନ୍ୟ ଦେଶରେ ଯେଉଁ ପ୍ରକାରର ସୁବିଧା ସୁଯୋଗ ଦିଆଯାଉଛି ସେହିପରି ସୁବିଧା ସୁଯୋଗ ଏବେ ଆମ ଭାରତର ଡାକ୍ତରଖାନାମାନଙ୍କରେ ମଧ୍ୟ ଆମେ ପାଇପାରୁଛୁ ଏମିତି ଆମ ଆମ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଟି ଏବେ ଖୁବ ଉନ୍ନତମାନର ତିଆରି ହୋଇଛି ଏବଂ ସେଇ ଡାକ୍ତରଖାନାରେ ବହୁତ ଗୁଡ଼ିଏ ଚିକିତ୍ସା ସେବା ପାଇପାରୁଛନ୍ତି ସେଥିପାଇଁ ଅଲଗା ଅଲଗା ବିଭାଗ ପାଇଁ ଅଲଗା ଅଲଗା ୱାର୍ଡ୍ ସବୁ ତିଆରି ହୋଇଛି ସେଥିପାଇଁ ଜଣେ ରୋଗୀ ଭଲଭାବରେ ଚିକିତ୍ସିତ ହୋଇପାରିବ ସେଥିପାଇଁ ଯତ୍ନ ପୁଣି ଡାକ୍ତରମାନଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି ଯିଏ ଯେଉଁ ବିଭାଗର ପ୍ରଫେସର ତାଙ୍କୁ ସେହି ବିଭାଗର କାମ କରିବାକୁ ଅନୁମତି ମିଳୁଛିି ପୁଣି ପରିଷ୍କାର ପରିଚ୍ଛନ୍ନତା ଇତ୍ୟାଦି ସବୁ ଦେଖିବାକୁ ମିଳୁଛି ଏବଂ ବେଳେବେଳେ କେବଳ ଗୋଟିଏ ଅସୁବିଧା ହେଉଛି ଯେତେବେଳେ ଆମେ ଟିକେଟ୍ କାଉଣ୍ଟର୍ରେ ପହଞ୍ଚିଥାଉ ସେତେବେଳେ ଆମକୁ ଲମ୍ବା ଧାଡ଼ିରେ ରହିବାକୁ ପଡ଼ୁଛି ସେ ସେଇ ଜିନିଷ ପ୍ରତି ଟିକେ ଧ୍ୟାନ ଦିଆଗଲେ ଆମେ ବେଶୀ ହଇରାଣ ହେବା ନାହିଁ ଏବଂ ଉନ୍ନତ ସେବା ପାଇ ଅତିଶୀଘ୍ର ପାଇପାରିବା